ଭାରତରେ ଆମେ ପୁରୀ ଯାଉ ପୁରୀ ଜଗନ୍ନାଥଙ୍କୁ ଦର୍ଶନ କରୁ ଦର୍ଶନ କରି ବୈକୁଣ୍ଠପୁରକୁ ଯାଉ ଦେହର ପାପବି ଧୋଇ ହୋଇଯାଏ କେତେଆଡ଼ୁ କେତେ ତୀର୍ଥ କରିବାକୁ ବି ଲୋକ ଆସନ୍ତି ବଡ଼ଦାଣ୍ଡର ଧୁଳି ଦେହରେ ବି ବାଜିଲେ କେତେ ଦେହ ପବିତ୍ର ହୁଏ ଆଷାଢ଼ ମାସରେ ରଥଯାତ୍ରା ପଡ଼େ ମୋ ପ୍ରଭୁ ଜଗନ୍ନାଥ ମା' ସୁଭଦ୍ରା ପ୍ରଭୁ ବଳଭଦ୍ର ବିରାଜମାନ କରନ୍ତି ପ୍ରଭୁ ବିରାଜମାନ କରି ମାଉସୀ ମା' ମନ୍ଦିରକୁ ଯାଆନ୍ତି ଫେର୍ ମାଉସୀ ମା' ମନ୍ଦିରରୁ ଫେରି ତାଙ୍କ ଘରକୁ ଜଗନ୍ନାଥ ମନ୍ଦିରକୁ ଫେରେ ଆସନ୍ତି ଆସିଲା ପରେ ସେଇଠି ଅଭଡ଼ା ଫଭଡ଼ା ସବୁ ମନ୍ଦିରରେ ରୋଷେଇ ହୁଏ ତାପରେ ସମସ୍ତେ ଖାଆନ୍ତି